ଆପଣ ମଟନ୍ କାଉଣ୍ଟରରୁ କହୁଛନ୍ ନାଁ ହଁ ମୋ ପୁଅର ବାହାଘର ଅଛି ଚବିଶ ତାରିଖରେ ତ ମୁଁ ଆପଣଙ୍କ ସେଣ୍ଟରରୁ ମଟନ୍ ନେବା ପାଇଁ ଚାହୁଁଥିଲି ମୁଁ ପଚାଶ କିଲୋ ପାଖାପାଖି ମଟନ୍ ନେବି ଆମର କେବଳ ମଟନ୍ କେବଳ ବରଯାତ୍ରି ପାଇଁ ଦରକାର ତ ସେଥିପାଇଁ ମୁଁ ମଟନ୍ ନେବାପାଇଁ ଚାହୁଁଛି ଆପଣ ଦେଖନ୍ତୁ ହଁ ଆଉ ଭଲ ମଟନ୍ ଦେବେ ଆଉ ସେ କଲିଜା ଆଉ ସେ ଇଏ ବି ଦେବେ ଆପଣ

ହଁ ପଚାଶ କେଜି କି କେତେ କଣ ରେଟ୍ ଟିକେ କହିବେ ମୋର ସେହି ଅନୁସାରେ ମୁଁ ଫିକ୍ସ ଆପଣଙ୍କ ପାଖରୁ ନେବି କି କଣ ଅଲଗା ଦେଖିବି ନା ଶୁଣନ୍ତୁ ଶୁଣନ୍ତୁ ମୁଁ ଜାଣିଛି ଆପଣଙ୍କ ଫ୍ରେସ୍ ସେହିଥିପାଇଁ ମୁଁ ଆପଣଙ୍କ ପାଖକୁ କଲ୍ କରିଛି କିନ୍ତୁ ମୁଁ ଏତେ ନେବିନା ଯାହାଦ୍ଵାରା ଆପଣ ରେଟ୍ ଟିକେ କମ୍ କରିପାରିବେ ମୋ ପାଇଁ ତଥାପି କେତେ ହଁ ମୋର ତ ପଚାଶ କିଲୋ ଦରକାର ଅଛି ଆପଣ କେଜି ସେହିଠି କେତେ ନେଉଛନ୍ତି ଆପଣଙ୍କ ଆଡ଼େ ସାତଶହ ଏତେ କଣ ମୁଁ ବାହାଘରକୁ ନେବି ମୋତେ ଟିକେ କମ୍ ଦେବେ ନା ଉ ପଚାଶ ଶୁଣ ଶୁଣ ପଚାଶ ମାଇନସ୍ କଲେ ଆପଣଙ୍କର ମୁଁ ଫୁଣି ମୋ ପୁଅ ବାହାଘର ସେଥିରେ ପୁଣି ବହୁତ ଖର୍ଚ୍ଚ ହେବ ମୁଁ ଯଦି ମଟନ୍ ପ୍ରତି ଏତେ ଖର୍ଚ୍ଚ କରିବି ମୁଁ ପଇସା କେଉଁଠୁ ଆଣିବି ତାହେଲେ ମୋତେ ଟିକେ ରେଟ୍ ଶୁଣନ୍ତୁ ଫିକ୍ସ ରେଟ୍ କୁହନ୍ତୁ ମୁଁ ସେହି ଅନୁସାରେ ମୋର ନେବି ଦେଖନ୍ତୁ ମୁଁ ପଚାଶ କିଲୋ ମଟନ୍ ନେବି ଆପଣ ସାତ ଶହ ପଚାଶରୁ ପଚାଶ କିଲୋ ପଚାଶ ମୁଁ କାଟିବି ତ ଏହିଟା ହେବ ଏହିଟା ଗୋଟିଏ କଥା ହେବ କି ଠିକ୍ ଅଛି ଶୁଣନ୍ତୁ ମୋର ପଚାଶ କିଲୋ ମଟନ୍ ଦରକାର ଚବିଶ ତାରିଖ ଭିତରେ ମୋ ମୋର ଫ୍ରେସ ଦରକାର ହଁ ଅନ୍ତପୁର ନୂଆଁସାହି ଅନ୍ତପୁର

ହଁ ମୋର ରେଟ୍ କିନ୍ତୁ ବରାବର ମୁଁ ଯେଉଁ ରେଟ୍ ରେ କହୁଛି ସେହି ରେଟ୍ ରେ ଆପଣ ଦେବେ

ଠିକ୍ ଅଛି ମୁଁ କ୍ୟାସ ଦେବାକୁ ରାଜି କିନ୍ତୁ ମୋର ସାତଶହ ଆପଣ କେଜି କହିଛନ୍ତି ତ ମୁଁ ବି ସେହି ସେହି ଅନୁସାରେ ହିଁ ନେବି ହଁ ଠିକ୍ ଅଛି ଟାଇମ କଣ ଆପଣ ଗୋଟିଏ ଦିନ ଆଗରୁ ଦେଇଦେବେ ଆମର ସେହିଦିନ ରାତିରେ ରୋଷେଇ ହେବ ସେହିଦିନ ଇଏ ହେବ ଠିକ୍ ଅଛି ଥ୍ୟାଙ୍କୟୁ